ଆମେ ତ ଓଡ଼ିଆ ଲୋକ ତେଣୁ ପ୍ରଥମରେ ଯେତେବେଳେ ଆମେ ଚାଟଶାଳୀ ଯାଉଥିଲୁ ଚାଟଶାଳୀ ପରେ ପ୍ରଥମ ଦ୍ୱିତୀୟକୁ ଗଲୁ ସେତେବେଳେ ସ ଅବଧାନ ମାନେ ଥିଲେ ଏବଂ ଯେଉଁମାନେ କେବଳ ବ୍ରାହ୍ମଣ ଜାତିର ଲୋକ ସେହିମାନେ ଶିକ୍ଷକତା କରୁଥିଲେ ତେଣୁ ସେତେବେଳେ ପାଠ ଯେଉଁ ଓଡ଼ିଆଟା କଥା କହୁଛି ଓଡ଼ିଆ ଏକଦମ୍ ପ୍ରାଞ୍ଜଳ ଭାବରେ ଆମକୁ ସେ ପଢ଼ାଉଥିଲେ ଯୁକ୍ତାକ୍ଷର ଶିଖାଉଥିଲେ ଆଉ ଶବ୍ଦାର୍ଥ ଶିଖାଉଥିଲେ ଆଉ ତାକୁ ଘୋଷି କିରି ଆମଠୁ ପୁଣି ଘୋଷା ନେଉଥିଲେ ତେଣୁ ସେତେବେଳେ ପିଲାମାନେ ଓଡ଼ିଆକୁ ଗୁରୁତ୍ୱ ଦେଉଥିଲେ ଆଉ ସେତେବେଳେ ତ ଇଂଲିଶ୍ ଭାଷା ଆମେ ଶିଖି ଆଜି ଯେମିତି ପ୍ରଥମ ଦ୍ଵିତୀୟ ତୃତିୟ ବେଳୁ ପିଲା ସବୁ ଇଂଲିଶ୍ ବେଶି ଶିଖୁଛନ୍ତି ଓଡ଼ିଆ ଅପେକ୍ଷା ସେତେବେଳେ ସେ ସବୁ ଆଦୌ ନଥିଲା ତେଣୁ ଓଡ଼ିଆ ଥିଲା ଏକମାତ୍ର ଭାଷା ଯାହା ଉପରେ ବାପା ମା ଗୁରୁତ୍ୱ ଦେଉଥିଲେ ଗାଁ ଲୋକ ଗୁରୁତ୍ୱ ଦେଉଥିଲେ ଶିକ୍ଷକ ମାନେ ବି ଗୁରୁତ୍ୱ ଦେଉଥିଲେ ଆଉ ଓଡ଼ିଆ ହେଉଛି ଆମର ମାତୃଭାଷା

ଆମର ଓଡ଼ିଆ ସହିତ ଅଙ୍ଗାଅଙ୍ଗୀ ଭାବରେ ଆମେ ଜଡ଼ିତ ହେଇଛି ଆମର ଯେତେ ଗୀତା ପୁରାଣ ଭାଗବତ ସଇଁତା ସବୁ ଓଡ଼ିଆରେ ଲେଖା ଏବଂ ଯେତେ ଖବରକାଗଜ ବାହାରୁଛି ସେ ବି ସେ ଓଡ଼ିଆରେ ଛପା ଯାଉଛି ତେଣୁ ଓଡ଼ିଶାର ଭାଷା ସବୁଠୁ ମିଠା ଭାଷା ବୋଲି ଆମେ ଅନୁଭବ କରୁଛୁ ଆଉ ଓଡ଼ିଆ ଭାଷା ଦିନକୁ ଦିନ କେମିତି ଉନ୍ନତି କରିବ ସରକାର ବି ଏବେ ତା'ର କ'ଣ ଯତ୍ନ ନେଲେଣି ଆଉ ଆମର ଓଡ଼ିଆ ଉପରେ ଗୋଟେ ଇନ୍ଭରସିଟି କଲେଣି କେଉଁଠି ସତ୍ୟବାଦୀରେ ଗୋ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନରେ ତ ଆମେ ଶୁଣି ଭାରି ଖୁସି ଯେ ଭାଷା ଯେତିକି ଉନ୍ନତି କରିବ ଗୋଟିଏ ରାଜ୍ୟ ସେତିକି ଉନ୍ନତି କରିବ